ହଁ ଏକ ସଭା ସଙ୍ଗଠନ ସହିତ ଅବଗତ ଅଛି ଯାହାକି ବନବାସୀ ସେବା ସମିତି ଯାହା ଲୋକମାନଙ୍କୁ ମହିଳା ମାନଙ୍କୁ ବହୁତ ଶିକ୍ଷିତ କରେ ଏବଂ ସାମାଜିକ କର୍ମୀ ମାନଙ୍କୁ ଗ୍ରାମୀଣ ଲୋକମାନଙ୍କୁ ଦକ୍ଷ କରିବାରେ ସାହାଯ୍ୟ କରନ୍ତି ଏବଂ ସହାୟକ କରନ୍ତି